ଉଦ୍ୟୋଗୀମାନଙ୍କ ପାଇଁ ଭାରତ ଏକ ଉଜ୍ଜ୍ୱଳ ଯୋଗ ସୃଷ୍ଟି କରିଛି ଯେମିତିକି ଆମର ଦୂର ଜିନିଷ ମାନେ ଆମର ଘରକୁ ଘରେ ଥାଇ ମଧ୍ୟ ସେ ଜିନିଷକୁ ଆମେ ଅର୍ଡ଼ର୍ କରିକି ଘରେ ବସିକି ଆମେ ପାଇପାରୁଛେ ଆଉ ସେ ଅନଲାଇନ୍ରେ ଫୋନ୍ ମାନେ ଫୋନ୍ରେ ବି ଆମେ ଫୋନ୍ପେ' କରିପାରୁଛେ ଆଉ ଯେଉଁ ଜିନିଷ ଆମ ଦରକାର ସେଇଟା ଆମେ ଘରେ ବସିକି ବି ସେଇଟା କରିପାରୁଛେ କିମ୍ବା ଆମେ କିଛି ବ୍ୟବସାୟୀ କରିବା ପାଇଁ ଚାହୁଁଛେ ସେଇଟା ବି ଆମେ ଘରୁ ହିଁ ଅର୍ଡ଼ର୍ କରି ସେଇଟା ଆମେ ପାଇପାରୁଛେ